ହ୍ୟାଲୋ ଆପଣ ପରିବାର ରେଷ୍ଟୁରାଣ୍ଟ ରୁ କହୁଥିଲେ କି ହଁ ଏକଚୁଲି ଆପଣଙ୍କର ଏବେ କ'ଣ ରିହାତି କିଛି ଖାଦ୍ୟ ଉପରେ ଆପଣ ରିହାତି ମିଳୁଛି କି ହଁ ହଁ ଏକଚୁଲି କ'ଣ ହେଇଛିକିରି ମୁଁ ଗୋଟେ ଜମାଟୋରୁ ମଗାଇଥିଲି ଦୁଇଟା ଖଣ୍ଡେ ଅର୍ଡ଼ର ଦୁଇ ଦିନ ତଳେ ତ ମତେ ଦୁଇଟା କୁପନ ମିଳିଥିଲା ତ ସେଇ ମୁଁ ଜାଣିବାକୁ ଚାହୁଁଛି ସେଇ କୁପନରେ ଆପଣଙ୍କ ରେଷ୍ଟୁରାଣ୍ଟରୁ କ'ଣ ଗୋଟେ କିଛି ରିହାତି ମିଳିବ କି ଅ ହଁ ହଁ ଯଦି ମିଳିବ ସାର୍ ତାହେଲେ ଗୋଟେ କାମ କରନ୍ତୁ ମୁଁ ସେଇଥିରୁ ଆପଣଙ୍କର କେତେ ଜିନିଷ ଅର୍ଡ଼ର କରଦଉଛି ଲେଖନ୍ତୁ ସାର୍ ଅ ଗୋଟେ ବିରିୟାନୀ ଗୋଟେ ପ୍ଲେଟଟେ ଭାତ ଗୋଟେ ହାଫ ଡ଼ାଲ ଫ୍ରାଏ ଗୋଟେ ଚିକେନ କରି ଗୋଟେ ତା ସାଙ୍ଗରେ ସଲାଡ଼ ଟିକିଏ ପାମ୍ପଡ଼ ଟିକିଏ ଦେଇଦେବେ ଆଉ ଆପଣ ଟିକେ ଯେତେ ଶିଘ୍ର ହବ ସାର୍ ପଠାଇ ଦିଅନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ସାର୍ ହଉ ହଉ ସାର୍ ଠିକ୍ ଅଛି